ଆଜ୍ଞା ହଁ ମ୍ୟାଡ଼ାମ ବନମାଳୀ ସାହୁ କହୁଛି ଆଗରୁ ଆପଣଙ୍କର ଜମା ଟାଇଲ୍ ପଡ଼ିନଥିଲା ନା ଆଚ୍ଛା ସେ'ଟା କ'ଣ ଇଏ ମେଜିଆ ହେଇକି ଅଛି ଆଚ୍ଛା ଦେଖନ୍ତୁ ମେଜିଆଟାକୁ ଆପଣ ଆଗେ ତାକୁ ପୁରା ତାଡ଼ି ଦେବେ ତାଡ଼ି ଦେଇ ସାରିଲା ପରେ ତାଡ଼ି ଦେଇ ସାରିଲା ପରେ ମୁଁ ଦିନେ ସମୟ ସମୟ ପାଇଲେ ମୁଁ ଆପଣଙ୍କ ପାଖକୁ ଯିବି ଠିକ୍ ଅଛି ଖର୍ଚ୍ଚ ବାର୍ଚ୍ଚ ତ ମ୍ୟାଡ଼ମ ହେବ ଆଗେ ତା'ର ଗୋଟିଏ ଆଗେ ସେ ମେଜିଆଟାକୁ ଆପଣ ତାଡ଼ି ଦିଅନ୍ତୁ କାରଣ ସେଟା ପ୍ଲାଷ୍ଟର୍ ଅଛି ନା ସେଗୁଡ଼ାକୁ ଉଠାଇବାକୁ ପଡ଼ିବ ନ ହେଲେ ସେ ଟାଇଲ୍ଟା ଠିକ୍ ଭାବରେ ଫିକ୍ସ୍ ହେବ ନାହିଁ ଆପଣ ଆଗେ କରିଦିଅନ୍ତୁ ମୁଁ ଦିନେ ଯିବି ଆପଣଙ୍କର ସମୟ ଦେଖିକି ଆପଣଙ୍କର ସେ ଫ୍ଲୋର୍ଟା କେତେ ଅଛି ମାପିବି ସେ ୱାଲ୍ ଟାଇଲ୍ ବି ଆପଣ ଲଗାଇବେ ନା ଆଚ୍ଛା ୱାଲ୍ ଟାଇଲ୍ଟା ବି ମାପିବି ମାପିକି ଆପଣଙ୍କୁ କହିବି କେତେ ସ୍କୋୟାର୍ ଫୁଟର ହେବ ତା ମଧ୍ୟରେ ଆପଣ ବହୁତ ପ୍ରକାର ଫ୍ଲୋର୍ ଟାଇଲ୍ ଅଛି ବହୁତ ପ୍ରକାର ୱାଲ୍ ଟାଇଲ୍ ଅଛି ଆପଣ କେଉଁ ହିସାବରେ ଆଣିବା ପାଇଁ ଚାହୁଁଛନ୍ତି ଟିକିଏ ହାଇ କଷ୍ଟ୍ରେ ଆଣିବେ ନା ଟିକେ ଲୋ କଷ୍ଟ୍ରେ ଆଣିବେ ଆଚ୍ଛା ହେଉ ମିଡିଅମ୍ରେ ଆଣିବେ ଠିକ୍ ଅଛି ମୁଁ ଆପଣଙ୍କୁ ମାପ ଦେଇସାରିଲା ପରେ ତ ଫ୍ଲୋର୍ର ଆଉ ୱାଲ୍ର ଯାହା ଆପଣଙ୍କର ଚଏସ୍ ହେବ ଆପଣ ନେଇଆସିବେ ଆମେ ଦିନେ ଦେଖିକି ତାପରେ ଯାଇକି ତାକୁ ଆମେ ଲଗାଇଦେବୁ ଆମର ସ୍କୋୟାର ଫୁଟ୍ ହେଉଛି ଆପଣଙ୍କର ତେର ଟଙ୍କା ଲେଖାଁ ପଡ଼ିବ ତ ଏଇ ଯେଉଁ ଆପଣଙ୍କର ଫ୍ଲୋର୍ ଟାଇଲ୍ଟା ଆଚ୍ଛା ଆପଣ କେବେ ଚାହୁଁଛନ୍ତି ଲଗାଇବା ପାଇଁ ମାସେ ଭିତେରେ ଆଚ୍ଛା ଆପଣ ଆମର ଜାଣିଛନ୍ତି କେତେ ଲେଖାଏଁ ସ୍କୋୟାର୍ ଫୁଟ୍ ତ ମୁଁ କହିଦେଲି ଆପଣଙ୍କୁ ବାରରୁ ତେର ଟଙ୍କା ପଡ଼ିବ ଆପଣଙ୍କର ସ୍କୋୟାର୍ ଫୁଟ୍ ନାଇଁ ଠିକ୍ ଅଛି ଖର୍ଚ୍ଚଟା ତ ଆପଣ ଦେଇଦେବେ ଟାଇଲ୍ଟା ଆପଣ ଆଣିବେ ନା ଆମେ ଆମେ ନେଇକି ଯିବୁ ଆମେ ଆଣିବୁ କେଉଁ ଦେଖନ୍ତୁ ଗୋଟିଏ ଟାଇଲ୍ର ସ୍କୋୟାର୍ ଫୁଟ୍ ପଡ଼ୁଛି ସତୁରୀ ଟଙ୍କା ଗୋଟିଏ ପଡ଼ୁଛି ଅଶୀ ଟଙ୍କା ଗୋଟିଏ ପଡ଼ୁଛି ଶହେ ଟଙ୍କା ଆପଣ କେଉଁ ପ୍ରକାର ଟାଇଲ୍ସ୍ ନେବେ ଅଶୀ ଟଙ୍କା ଦେଖନ୍ତୁ ଗୋଟିଏ ହେଉଛି ଦୁଇ ଫୁଟର ଦୁଇ ଫୁଟ ହେଉଛି ଅଶୀ ଟଙ୍କା ପଡ଼ୁଛି ଗୋଟିଏ ଫୁଟରେ ଗୋଟିଏ ଫୁଟ ହେଉଛି ଷାଠିଏ ଟଙ୍କା ପଡ଼ୁଛି ଆପଣ ସେଇ କହୁଛନ୍ତି ଯେ ଦୁଇ ଫୁଟର ଦୁଇ ଫୁଟ ଅଶୀ ଟଙ୍କା ହିସାବରେ ନେବେ ଆଚ୍ଛା ସେଥିପାଇଁ ଆପଣଙ୍କୁ ସିମେଣ୍ଟ ଦରକାର ବାଲି ବି ଦରକାର ଆଉ ଆପଣଙ୍କର ଯେଉଁ ହ୍ଵାଇଟ୍ ସିମେଣ୍ଟ କାରଣ ଯେଉଁ ମଝିରେ ଯେଉଁ ଗ୍ୟାପ୍ ରହିବ ସେ ଗ୍ୟାପ୍ ପାଇଁ ଆପଣଙ୍କର ହ୍ଵାଇଟ୍ ସିମେଣ୍ଟ ହେଲେ ଆପଣ ପୁରା ମେକ୍ ଅପ୍ କରିଯିବ

ଆଚ୍ଛା ମୋତେ ଟିକେ ଆପଣ ଦେଖନ୍ତୁ ଆମେ ତ ନିଜେ ନେବୁ ନା ସେଥିପାଇଁ ଆପଣଙ୍କୁ କିଛି ଆଡ଼ଭାନ୍ସ ଆମକୁ କରିବାକୁ ପଡ଼ିବ ଆଚ୍ଛା ମୋ ଫୋନ୍ ପେ ନ ହଁ ମୋର ଫୋନ୍ ପେ ନମ୍ବର୍ଟି ମୁଁ ଆପଣଙ୍କୁ ପଠାଇଦେବି ଆପଣ ମୋତେ ଆଡ଼ଭାନ୍ସ କରିଦେଲେ ମୁଁ ଆପଣଙ୍କର ଟାଇଲ୍ ସବୁ ନେଇକି ଯିବି କିନ୍ତୁ ଆପଣ ଯେଉଁ ଟାଇଲ୍ସ୍ଟା ଯେଉଁ ଗାଡ଼ିରେ ଯିବ ତା'ର ଭଡ଼ାଟି ଆପଣଙ୍କୁ ଦେବାକୁ ପଡ଼ିବ ଆଉ ଯେଉଁ ଲୋଡ଼ ଅନଲୋଡ଼ ପାଇଁ ଯେଉଁ ଲେବର୍ ଲାଗିବେ ତାଙ୍କର ବି ଭଡ଼ାଟା ଆପଣଙ୍କୁ ଦେବାକୁ ପଡ଼ିବ ସେ ଗୁଡ଼ା ଦେଲା ପରେ ମୁଁ ଆପଣଙ୍କର ଦେଖନ୍ତୁ ମୁଁ ଯଦି ନ ଯାଇପାରିବି ମୋର ଦୁଇଜଣ ମିସ୍ତ୍ରୀ ଅଛନ୍ତି ସେ ମିସ୍ତ୍ରୀଙ୍କୁ ମୁଁ ପଠାଇବି ଆପଣ ଠିକ୍ ଭାବରେ ତାକୁ ମ୍ୟାନେଜ୍ କରିବେ ହେଉ ହେଉ ଧନ୍ୟବାଦ ଧନ୍ୟବାଦ